ହ୍ୟାଲୋ ନମସ୍କାର ହଁ ମୁଁ ତ ଏବେ ସନ୍ଧ୍ୟାରେ ରୋଷେଇ କରିବା ପାଇଁ ଯାଉଛି ଆଉ ହଁ ହଁ ତୁମ ଦେହ ତୁମ ଦେହ ଭଲ ଅଛି ତ ହଁ ହଁ ଭଲ ଅଛି ମଉସା ଆଜି ହାଟକୁ ଯାଇଛନ୍ତି ପନିପରିବା ନଥିଲା ତ ହଁ ହଁ କେବେ ଆସୁଛ ଆସ ସମସ୍ତେ ତୁମେ ବି ଆସ

ହଁ ବୋଉଙ୍କୁ ଆଣିବ ବାବାଙ୍କୁ ଆଣିବ ନନାଙ୍କୁ ଆସିବ ପରିବେଶ ବହୁତ ଭଲ ଯେହେତୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଅଛନ୍ତି ସେଇଠି କିଛି ଅସୁବିଧା ନାହିଁ ହଉ ତୁମେ ଆସ ମୁଁ ଜଣଙ୍କୁ ଚିହ୍ନାଇଦେବି ତ ତାଙ୍କ ସାଙ୍ଗରେ ହିଁ ମନ୍ଦିର ଭିତରକୁ ଯିବ ଆଉ ଭଲରେ ଦର୍ଶନ କରିବ ସେମିତି କିଛି ଆଉ ଭାଷା ସେମାନେ କହିବେନି ମୁଁ ଜଣେ ଭଦ୍ର ଲୋକଙ୍କୁ ଭଲ ଲୋକଙ୍କୁ ତୁମ ସହିତ ପରିଚିତ କରାଇଦେବି

ହଁ ହଁ ଏବେ ନାଇଁ ଏବେ ସବୁ ପରିଷ୍କାର ପରିଚ୍ଛନ୍ନ ଅଛି ମୁନିସିପାଲଟି ତରଫରୁ ବି ସବୁ ସଫେଇ କର୍ମଚାରୀମାନେ ନିଯୁକ୍ତି ପାଇଛନ୍ତି ଏବେ ସବୁ ଭଲ ଅଛି ଆସ ଦେଖିବ ଓହୋ ହଉ ନାଇଁ ଏବେ ଆସ ଏବେ ଆସ ନାଇଁ ଏବେ ସବୁ ପ୍ରଶାସନ ତରଫରୁ ସବୁ ଭଲ ହୋଇଯାଇଛି ଏଥିରେ ଏବେ ବି ଧାଡ଼ିରେ ସମସ୍ତେ ଲାଗି ପ୍ରଭୁଙ୍କୁ ଦର୍ଶନ କରିବାର ଅଛି ଆଉ ଜଣ ଜଣକୁ ହିଁ ଛାଡ଼ୁଛନ୍ତି ଆଉ ସେମିତି ଭିଡ଼ ହେଉନି କି ଲୋକ ଦଳା ଚକଟା ହେଉନାହାନ୍ତି ଆଉ ସମସ୍ତେ ଭଲରେ ଦର୍ଶନ କରୁଛନ୍ତି

ହଁ ହଁ ଠିକ୍ ଶୁଣିଛ ହଁ ଆସ ଆମ ଘରେ ରହିବ ଚାରି ପାଞ୍ଚ ଦିନ ସବୁଆଡ଼େ ମୁଁ ତୁମକୁ ବୁଲେଇ ଦେବି ସମୁଦ୍ର କୂଳକୁ ଯିବେ ଆଉ ଯାହା ଯାହା ଅଛି ସବୁ ବାଟରେ ଦେଖିବେ ବାଟମଙ୍ଗଳା ଅଛନ୍ତି ପୁରୀରେ ଆସ ନା ହଉ ନମସ୍କାର